ଆଜିକାଲି ସରକାର ତ ଚିକିତ୍ସା ଉପରେ ବହୁତ ପ୍ରକାରର ସୁବିଧା ସ୍ୱାସ୍ଥ୍ୟସେବା ଉପରେ ଦେଇ ଦଉଛନ୍ତି ଯେଉଁଟାକି ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗୋଟେ କାର୍ଡ଼ ଆସୁଛି ଆଉ ଏମତି ବହୁତ ସ୍ୱାସ୍ଥ୍ୟକାର୍ଡ଼ ସବୁ କରି ଦେଲାଣି ଯେଉଁଟା କି ଫ୍ରିରେ ସବୁ ହେଇପାରୁଛି ତେଣୁ ଆଗ କାଳରେ ଏସବୁ ହେଉ ନଥିଲା ଏବେକା ଯୁଗରେ ଏସବୁ ଦେଇ ଦଉଛି ଯେହେତୁ ଆଗ କାଳରେ ମଣିଷମାନେ ଯେତେବେଳେ ପଇସା ପତ୍ର ପାଉ ନଥିଲେ ଗୋଟେ ବଡ଼ ଧରଣର ରୋଗ ହେଲେ ସେମାନେ ମେଡ଼ିକାଲକୁ ଯାଇପାରୁ ନଥିଲେ କି ଏତେ ଭଲ ଭାବରେ ତାଙ୍କର ସେବା ଶୁଶ୍ରୁଷା କରାଯାଇ ପାରୁ ନଥିଲା କିନ୍ତୁ ଏବେକାର ଲୋକମାନେ ଯାହା ହେଲେ ସାଙ୍ଗେ ସାଙ୍ଗେ କାର୍ଡ଼ରେ ସୁବିଧା ପାଇ ପାରୁ ଛନ୍ତି ଯେହେତୁ ଏସବୁ ହେଉଛି ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ବହୁତ ଭଲ ଅଛି ଆଉ ଆମେ ଯେହେତୁ ଘରୋଇ ସ ମେଡ଼ିକାଲ ଆଉ ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ନା ସରକାରୀ ମେଡ଼ିକାଲ ନିହାତି ଭାବରେ ଅଲଗା ଅଲଗା ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ଆମେ ସବୁ ଫ୍ରିରେ ପାଇପାରୁ ଆଉ ପ୍ରାଇଭେଟ ମେଡ଼ିକାଲରେ ଆମେ ସବୁବେଳେ ଯାହା ବି ହେଉନା କାହିଁକି ଅତ୍ୟରୁ ଅତ୍ୟଧିକ ପଇସା ସେମାନେ ଆମଠୁ ଟାଣିକି ନିଅନ୍ତି ଆମେ ଏଇଟା କରିବୁ ଦିଅ ପଇସା ସେଇଟା କରିବୁ ଦିଅ ପଇସା ଏଇଟା ହେଲା ଦିଅ ପଇସା ବହୁତ ପ୍ରାଇଭେଟରେ ବହୁତ ପଇସା ଖର୍ଚ୍ଚ ହେଇଯାଏ ତେଣୁ ମୁଁ କେବେହେଲେ ପ୍ରାଇଭେଟକୁ ଯିବାକୁ ପସନ୍ଦ କରେନି ମୋର ଯାହା ହେଲେ ମୁଁ ସାଙ୍ଗେ ସାଙ୍ଗେ ଗଭର୍ଣ୍ଣମେଣ୍ଟକୁ ନେଇଯାଏ ଆମେ ଯେହେତୁ ଗରିବ ଲୋକ ଆମେ ଏତେ ପ୍ରାଇଭେଟରେ ଏତେ ଟଙ୍କା ସାରି ପାରିବୁ ନାହିଁ ତେଣୁ ଆମେ ଗଭର୍ଣ୍ଣମେଣ୍ଟକୁ ନେଇକି ଯାଉ ଯେଉଁଟାକି ଘରୋଇ ଡ଼ାକ୍ତରଖାନା କହିଲେ ଚଳେ ସେ ଘରୋଇ ଡ଼ାକ୍ତରଖାନାକୁ ଆମେ ନେଇକି ଯାଉନା କାରଣ ସେମାନେ ତଣ୍ଟି ଚିପିକି ପଇସା ନବାପାଇଁ ଚାହାଁନ୍ତି କିନ୍ତୁ ଆମର ସରକାରୀ ମେଡ଼ିକାଲକୁ ଆମେ ନେଇକି ଗଲେ ଆମକୁ କୌଣସି ଜିନିଷ ଦବାକୁ ପଡ଼େନି ପଇସା ଅଳ୍ପ ମାତ୍ରାରେ ପଇସା ଖର୍ଚ୍ଚ ହୁଏ ଯାହା ଟେଷ୍ଟ ହେଲେବି ସେ ସେଇଠି ମାଗଣାରେ କରି ଦିଅନ୍ତି ଯାହା ମେଡ଼ିସିନ ହେଲେ ବି ସେମାନେ ସେଇଠି ଦିଅନ୍ତି